ନୃତ୍ୟ ମୋତେ ବହୁତ ଭଲ ଲାଗେ କାହିଁକି ମୁଁ ଜାଣିନି କିନ୍ତୁ ପିଲାଟି ଦିନରୁ ମୁଁ ନୃତ୍ୟକୁ ବହୁତ ଭଲପାଏ ଆଉ ଯେଉଁଠି ବି ନୃତ୍ୟ ହୁଏ ପରିବେଷଣ କରାଯାଏ ମୁଁ ସେଠାକୁ ଯେମିତି ହେଲେ ବି ପହଞ୍ଚିଯାଏ ମତେ ଯେତେ ଅଟକାଇବା ପାଇଁ ଚେଷ୍ଟା କଲେ ମଧ୍ୟ ମୁଁ ଅଟକେ ନାହିଁ ଆଉ ମୁଁ ଅଟକୁ ଅଟକୁ ନଥିଲି ପିଲାଦିନେ ମୋ ମାଆ ମୋତେ ବହୁତ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ତଥାପି ମୋ ମାଆ ମୋତେ ଅଟକାଇ ପାରିନାହାନ୍ତି ତେଣୁ ମୁଁ ଆଉ ନିଜକୁ ଅଟକାଇ ନପାରି ମୁଁ ମୋ ନୃତ୍ୟକୁ ମୁଁ ପରିବେଷଣ କରିଛି ଏବଂ ଯେତେବେଳେ ମୁଁ ବଡ଼ ହେଲି ସ୍କୁଲ୍କୁ ଗଲି ସ୍କୁଲ୍କୁ ମୁଁ ସ୍କୁଲ୍ରେ ନୃତ୍ୟ ପରିବେଷଣ ହେଲା ସେଥିରେ ମୁଁ ଭାଗ ମଧ୍ୟ ନେଲି ଏବଂ ମୁଁ ମୋ ନୃତ୍ୟକୁ ପରିବେଷଣ କଲି ଯେତେବେଳେ ସ୍କୁଲ୍ରେ ମୁଁ ନୃତ୍ୟ ପରିବେଷଣ କଲି ସେତେବେଳେ ସ୍କୁଲ୍ରେ ଥିବା ସାର୍ ଦିଦି ମାନେ ମୋତେ ବହୁତ ଉତ୍ସାହିତ କଲେ

ମୋତେ ବହୁତ ଖୁସି ଲାଗିଲା ଏବଂ ଆଗକୁ ବଢ଼ିବା ପାଇଁ ଆଗକୁ ବଢ଼ିବା ପାଇଁ ମୁଁ ମଧ୍ୟ ସାହସ ପାଇଲି ତେଣୁ ମୁଁ ଆହୁରି ଆଗକୁ ବଢ଼ିବା ପାଇଁ ଚେଷ୍ଟା କଲି ମୁଁ ସ୍କୁଲ୍ ତରଫରୁ ବହୁତ ସ୍ଥାନ ମଧ୍ୟ ନୃତ୍ୟ ପରିବେଷଣ କରିବା ପାଇଁ ଗଲି ଏବଂ ସେଠାରେ ବି ମୁଁ ବହୁତ ପ୍ରାଇଜ୍ ଆଣିଛି ଏବଂ ମୋତେ ବହୁତ ଉତ୍ସାହିତ କରିଛନ୍ତି ଏବଂ ମୁଁ ନିଜକୁ ବହୁତ ଗର୍ବିତ ମଧ୍ୟ ମନେ କରିଛି ମୁଁ ମୋ ନୃତ୍ୟ ପାଇଁ ବି ମୋତେ ନୃତ୍ୟ ପାଇଁ ହିଁ ମୋତେ ବହୁତ ଗର୍ବ ଅନୁଭବ ହେଇଛି ସ୍କୁଲ୍ରୁ ସରିଲା କଲେଜ୍କୁ ଗଲି କଲେଜ୍ରେ ବି ମଧ୍ୟ ସେମିତି ନୃତ୍ୟ ପରିବେଷଣ ହେଲା ସେଥିରେ ମଧ୍ୟ ମୁଁ ଭାଗ ନେଲି ଏବଂ କଲେଜ୍ର ଦିଦି ସାର୍ ବି ମଧ୍ୟ ମୋତେ ସେଠିକା ସେଠି ମଧ୍ୟ ମୋତେ ବହୁତ ଉତ୍ସାହିତ କଲେ ଏବଂ ମୋତେ ବହୁତ ଆନନ୍ଦ ଲାଗିବା ସହିତ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କଲି ତେଣୁ ମୋ ଜୀବନରେ ନୃତ୍ୟ ମୋତେ ବହୁତ ଆଗକୁ ନେଇଯାଇଛି ଏବଂ ଜୀବନ ମଧ୍ୟ ବଦଳାଇ ଦେଇଛି